ଓଡ଼ିଆ ଭାଷା ହେଉଛି ଓଡ଼ିଶାର ମାତୃଭାଷା ଓଡ଼ିଆ ଭାଷାଟି ଆମର ସଂସ୍କୃତ ଭାଷାରୁ ଉନ୍ନୀତ ସଂସ୍କୃତ ଭାଷାରୁ ଓଡ଼ିଆ ଭାଷାଟି ଅଣାଯାଇଛି ଓଡ଼ିଆ ଭାଷାର ବହୁତ ବୈଶିଷ୍ଠ୍ୟ ରହିଛି ଯେପରି କି ବ୍ୟାକରଣ ଏବଂ ଶବ୍ଦର ଉଚ୍ଚାରଣ କରିବା ଭାଷାର ବହୁତ ଗୁଡ଼ିଏ ମାତ୍ରା ଏବଂ ଅକ୍ଷର ଅଛି ଯେଉଁଟାକି ଅନ୍ୟ ପାଖରେ ଦେଖିବାକୁ ମିଳିନଥାଏ ଓଡ଼ିଆର ଗୋଟିଏ ଶବ୍ଦରେ ଯଦି ଅନେକ ଗୁଡ଼ିଏ ମାତ୍ରା ଲାଗିଥାଏ ଏହା ଉଚ୍ଚାରଣ କରିବା କଷ୍ଟସାଧ୍ୟ ମଧ୍ୟ ହୋଇଥାଏ କିନ୍ତୁ ଏହି ବାକ୍ୟ ଗୁଡ଼ିକ ସାହିତ୍ୟିକ ଭାଷା ହୋଇଥିବାରୁ ଏହା ଅଳ୍ପ ପରିମାଣରେ ବ୍ୟବହୃତ ହୋଇଥାଏ ସମୟ ସମୟ କ୍ରମେ ଓଡ଼ିଆ ଭାଷାର ବିକଶିତ ମଧ୍ୟ ହୋଇଛି ଯେପରି କି ଓଡ଼ିଶାର ଲୋକମାନେ ସ୍ଥାନେ ସ୍ଥାନେ କି ଓଡ଼ିଆ ଓଡ଼ିଆ ଲୋକମାନେ ବାହାରକୁ ଯାଆନ୍ତି ନିଜ ରାଜ୍ୟ ବାହାରକୁ ଯାଆନ୍ତି ଏବଂ ରାଜ୍ୟ ବାହାରେ ମଧ୍ୟ କିଛି ଲୋକଙ୍କୁ ଶିଖାନ୍ତି ଓଡ଼ିଆ ଭାଷା ବିଷୟରେ ଯେପରିକି ଓଡ଼ିଆ ଭାଷା ବାହାରେ ମାନେ ରାଜ୍ୟ ବାହାରେ ମଧ୍ୟ ଶିଖିବାକୁ ପାଉଛନ୍ତି ଏବଂ ଓଡ଼ିଶାରେ ମଧ୍ୟ ଅନ୍ୟ ଭାଷାକୁ କମ ଏବଂ ଓଡ଼ିଆ ଭାଷାକୁ ଅଧିକ ପ୍ରାଧ୍ୟାନ୍ୟ ଦିଆଯାଇଛି ଯେପରିକି ଓଡ଼ିଆ ଭାଷାରେ ଅଧିକା ଲୋକ କଥାବାର୍ତ୍ତା କରନ୍ତି ଏବଂ ଅନ୍ୟ ଭାଷାରେ ଏତେ କଥାବାର୍ତ୍ତା କରନ୍ତି ନାହିଁ ଓଡ଼ିଶାର ସୀମାବର୍ତ୍ତୀ ଅଞ୍ଚଳରେ ମଧ୍ୟ ସେମାନେ ସୀମା ଅଞ୍ଚଳର କିଛି କଥା କହୁଥିଲେ ମଧ୍ୟ ଓଡ଼ିଆ ଭାଷାକୁ ଭୁଲି ନାହାନ୍ତି ଏବଂ ଓଡ଼ିଆ ସଂସ୍କୃତିକୁ ମଧ୍ୟ ଭୁଲି ନାହାନ୍ତି